ହଁ ମୁଁ ପାଞ୍ଚ୍ଟା ତାରିଖ୍ କହିପାର୍ବି ଚାଏର୍ ତିନ୍ ଦୁଇହଜାର୍ ଦୁଇ ପାଞ୍ଚ୍ ଛଅ ଦୁଇହଜାର୍ ଏକ୍ ତିନ୍ ଦୁଇ ଦୁଇହଜାର୍ ସାତ୍ ଦୁଇ ତିନ୍ ଦୁଇହଜାର୍ ନଅ ପାଞ୍ଚ୍ ଚାର୍ ଦୁଇହଜାର୍ ଛଅ